ମୋର ପ୍ରିୟ ହେଉଛି ପକ୍ଷୀମାନଙ୍କୁ ଦେଖିବା ଯଦି ମୁଁ କୌଣସି ପକ୍ଷୀକୁ ଦୂରରେ ଥିବା ତାକୁ କ୍ଲିଅର ଭାବରେ ଦେଖିପାରୁନାହିଁ ତେଣୁ ମୁଁ କ୍ୟାମେରାର ସହାୟତା ନେବି ଯାହା ଅତି ସହଜରେ ପାଖରେ ଦେଖିପାରିବି କିମ୍ବା ଡ୍ରୋନ୍ର ସହାୟତା ନେଇକି ମୁଁ ତାଙ୍କର ଗତିବିଧି ବିଷୟରେ ଜାଣିପାରିବି